ଭାରତରେ ନୃତ୍ୟଶିଳ୍ପୀ ମାନଙ୍କୁ ବଲିଉଡ଼ ଅତ୍ୟଧିକ ତାପମାତ୍ରାରେ ପ୍ରଭାବିତ କରୁଥାଏ ଏହା ଟିଭି ସୁଟ୍ରେ ହିରୋମାନେ ନୃତ୍ୟ କରି ବହୁତ ବଡ଼ ଆର୍ଟିଷ୍ଟ୍ ହୋଇଥାନ୍ତି ଏହାକୁ ଦେଖି ଗ୍ରାମ ସହରର ମଣିଷମାନେ ନିଜେ ନୃତ୍ୟ ପ୍ରଦର୍ଶନ କରିବାକୁ ଇଛା କରିଥାନ୍ତି ନିଜ ଗ୍ରାମ ନିଜ ପଞ୍ଚାୟତ ନିଜ ସହର ନିଜର ଜିଲ୍ଲା ଅନେକ ଗୁଡ଼ିଏ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି ଏବଂ ସେହି ବ୍ୟକ୍ତିମାନେ ମଧ୍ୟ ବହୁତ ବଡ଼ ଆର୍ଟିଷ୍ଟ୍ ହୋଇଥାନ୍ତି ଫଳରେ ଭାରତରେ ସମସ୍ତଙ୍କୁ ପସନ୍ଦ ଆସୁଥିବା ଯେକୌଣସି କିଛି ସବୁ ଦିନିଆ ନୃତ୍ୟ ଗୁଡ଼ିକ ହେଲା ରଙ୍ଗବତୀ ରସର୍କେଲି ଓଡ଼ିଶୀ ଇତ୍ୟାଦି ଇତ୍ୟାଦି ଜିନିଷ ହେଉଛି ଭାରତର ସମସ୍ତଙ୍କୁ ପସନ୍ଦ ଆସୁଥିବା କିଛି ସବୁଦିନିଆ ନୃତ୍ୟ ଏହା ଭାରତରେ ନୃତ୍ୟଶିଳ୍ପୀମାନଙ୍କୁ ବଲିଉଡ଼ ପ୍ରଭାବିତ କରିଥାଏ